ଭାରତରେ ଅନେକ ପର୍ଯ୍ୟଟନ ପର୍ଯ୍ୟଟନସ୍ଥଳୀ ଅଛି ଯାହାକି ଲାଲ କିିଲ୍ଲା ତାଜମହଲ ଏବଂ ତାଜ ଏବଂ ସେଭଳି ଓଡ଼ିଶାରେ ମଧ୍ୟ ଅନେକ ସ୍ଥଳୀ ଅଛି ଯାହାକି କୋଣାର୍କ ପୁରୀ ବାରବାଟୀ ଏହିଭଳି ଅନେକ ଜାଗା ଅଛି ଯାହାକି ଆମ ଭାରତରେ ଦେଖାଯାଏ ଏହିଭଳି ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଅନ୍ୟ ଦେଶର ଲୋକମାନେ ମଧ୍ୟ ଏଠାରେ ବୁଲିବାକୁ ଆସନ୍ତି ଯାହାକି ଆମ ଭାରତରେ ଯେଉଁ ଭଳିଆ ଜାଗା ଅଛି ଅନ୍ୟ କେଉଁ ଦେଶରେ ମଧ୍ୟ ନଥିବ କାହିଁକିନା ଆମ ଭାରତ ଗୋଟେ ସାଂସ୍କୃତିକ ଦେଶ ଏହି ଦେଶରେ ଅନେକ ପ୍ରକାର ପର୍ଯ୍ୟଟକ ମାନେ ବୁଲିବାକୁ ଆସନ୍ତି ଯଦ୍ୱାରା କିି ଆମ ଆମମାନଙ୍କ ପାଇଁ ଗର୍ବିତ ଅଟେ ଏବଂ ଏହିସବୁ ସ୍ଥଳୀ ବା ଏହିଭଳି ପର୍ଯ୍ୟଟନ ଥିବା ଯୋଗୁଁ ଆମେ ମଧ୍ୟ ଆମେ ମାନେ ମଧ୍ୟ ବହୁତ ଖୁସି କାହିଁକିନା ଏହିଭଳି ଜାଗା ଆମ ଭାରତରେ ଅଛି ବୋଲିକି ଆମେ ମାନେ ଗର୍ବିତ କରୁଛୁ ଏବଂ ଅନ୍ୟ ଦେଶର ଲୋକମାନେ ମଧ୍ୟ ବହୁତ ଖୁସି ହେଇକି ଯାଇଥାନ୍ତି ଏହି ଭାରତରେ ବୁଲିବାକୁ ଆସି ଯାହାଦ୍ୱାରା କିି ଆମ ଭାରତରେ ଏହିଭଳି ପର୍ଯ୍ୟଟନ ସ୍ଥଳୀ ସବୁ ଅଛି ବୋଲି ଆମେ ମାନେ ବହୁତ ଖୁସି ହେଇଥାଉ ଯଦ୍ୱାରା କିି ଆମ ଭାରତରେ ଅନେକ ପ୍ରକାର ଏହିଭଳି ସ୍ଥଳୀ ମାନେ ଅଛି ଯାହାକି ଆମେ କେବେ ମଧ୍ୟ ଦେଖିନଥାଉ ମଧ୍ୟ ସେହିଭଳି ଅନେକ ଗୁପ୍ତ ସ୍ଥାନରେ ମଧ୍ୟ ରହିଥାଏ ଏଭଳି ଅନେକ ଅନେକ ସ୍ଥଳ ରହିଥାଏ ଯିବା ଯଦ୍ୱାରା କିି ଆମେ ମାନେ ବୁଲିବାକୁ ଯାଇଥାଉ ଏବଂ ଅନେକ ଲୋକମାନେ ବୁଲିିକି ଆସନ୍ତି ଦେଖିଥାନ୍ତି ବହୁତ ଖୁସି କରନ୍ତି ମନୋରଞ୍ଜନ କରନ୍ତି ଇତ୍ୟାଦି ଏହିଭଳି ଭାବରେ ଆମ ଭାରତରେ ମଧ୍ୟ ଅନେକ ଗୁପ୍ତ ଭାବରେ ମଧ୍ୟ ପର୍ଯ୍ୟଟନ ସ୍ଥଳୀ ରହିଥାଏ ଯାଦ୍ୱାରାକି ପର୍ଯ୍ୟଟକ ମାନ ବହୁତ ଖୁସି ହେଇଥାନ୍ତି ବୁଲିବାକୁ ଆସିକି